ନୃତ୍ୟଟା ହେଉଛି ଗୋଟିଏ କଳା କିନ୍ତୁ ଆଗକାଲରେ ନୃତ୍ୟ ଅଲଗା ପ୍ରକାର ଥିଲା ଏବଂ ଆଜିକାଲିର ନୃତ୍ୟଟା ମଧ୍ୟ ଅଲଗା ପ୍ରକାର ଆଗକାଲର ନୃତ୍ୟ ଓ ଆଜିକାଲିର ନୃତ୍ୟରେ କୌଣସି ବି ଗୋଟିଏ ସିମିଲାରିଟି ନାହିଁ ଆଗକାଲରେ ସମସ୍ତେ ପ୍ରାୟତଃ ଓଡ଼ିଶୀ ଡ଼୍ୟାନ୍ସ କରୁଥିଲେ କିନ୍ତୁ ଏବେକା ଆଜିକାଲିର ନୃତ୍ୟରେ ଓଡ଼ିଶୀ ଡ଼୍ୟାନ୍ସ ଦେଖାଆଖା ଯାଉନାହିଁ ସମସ୍ତେ ନିଜ ନିଜ ଭଳିଆ ଡ଼୍ୟାନ୍ସ କରୁଛନ୍ତି କିନ୍ତୁ ଆଗକାଲରେ ଓଡ଼ିଶୀ ଡ଼୍ୟାନ୍ସକୁ ହିଁ ବେଶୀ ଗୁରୁତ୍ୱ ଦିଆଯାଉଥିଲା ଯେଉଁମାନେ ଓଡ଼ିଶୀ ଡ଼୍ୟାନ୍ସ କରୁଥିଲେ ତାଙ୍କେ ତାଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା କି ସିଏ ଓଡ଼ିଶୀ ଡ଼୍ୟାନ୍ସ କରୁଛି ଯେଉଁମାନେ ଓଡ଼ିଶୀ ଓଡ଼ିଶୀ ଡ଼୍ୟାନ୍ସ କରୁଥିଲେ ସେମାନଙ୍କୁ ଗୋଟିଏ ଅଲଗା ଭାବରେ ହିଁ ଦେଖାଯାଉଥିଲା କି ତାଙ୍କେ କେତେ ଭଲ ଓଡ଼ିଶୀ ଡ଼୍ୟାନ୍ସ କରୁଛି ଆଉ ଆଜିକାଲିର ନୃତ୍ୟ ସେମିତି ନୁହଁ ଆଜିକାଲିର ନୃତ୍ୟ ପୁରା ଭିନ୍ନ ପ୍ରକାର